ବିଭିନ୍ନ ସ୍ତରରେ ଶିକ୍ଷା ଅନୁଷ୍ଠାନ ଆମ ଆମ ଭଳି ଛାତ୍ରମାନଙ୍କୁ ବହୁତ ବହୁତ ଜାଗାରେ ସେ ସାହାଯ୍ୟ କରିଅଛି କିମ୍ବା ଆମ ଛାତ୍ରମାନଙ୍କର ବିଭିନ୍ନ ଅସୁବିଧାରେ ସେ ସହଯୋଗ କରିଅଛି ଯେପରି ଭାବ ଭାବରେ ଦେଖିବାକୁ ଗଲେ କୌଣସି ଛାତ୍ରର ରହିବା ଖାଇବା ପିଇବା ସବୁ ସୁବିଧା ସେ କରିଅଛି ଏମିତିକି ରହିବା ପାଇଁ ହଷ୍ଟେଲ ହଉ କିମ୍ବା ମାଗଣାରେ ଖାଇବା ଏବଂ ଇତ୍ୟାଦି ଯିବା ଆସିବା ପାଇଁ ଅସୁବିଧା ହେଲେ ସେ ସାଇକେଲର ସୁବିଧା ମଧ୍ୟ କରିଛନ୍ତି ଏବଂ ଯଦି ବହିପତ୍ରର ଅସୁବିଧା ହେଲେ ଲାଇବ୍ରେରୀରୁ ବୁକ୍ ଆଣିବାକୁ ସହଯୋଗ କରିଛନ୍ତି ଏବଂ ଏବଂ କୌଣସି ପ୍ରକାରେ ପଇସାପତ୍ର ଅଭାବ ହେଲେ ମଧ୍ୟ ସେ କଲାରସିପ୍ ମାଧ୍ୟମରେ ଛାତ୍ରମାନଙ୍କୁ ସହଯୋଗ କରିଛନ୍ତି ଏବଂ ଆମ ଆମ ସରକାର ଛାତ୍ରମାନଙ୍କୁ ଛାତ୍ର ବା ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ ଗୁଡ଼ାଏ ପଦକ୍ଷେପ ନେଇଛନ୍ତି